ହଁ କୁହନ୍ତୁ ହଁ କୁହନ୍ତୁ

ତ ଆଉ

ଡିଲରସିପ୍ରେ ନେବେ ତାହେଲେ ତାହେଲେ ମୁଁ ଦେଇପାରିବି କମ୍ରେ ଆଉ କୁହନ୍ତୁ ଆଉ କ'ଣ ଦରକାର

ଠିକ୍ ଅଛି ପଅଁଷଟିଟା ତ ଗୋଟେ ପିସ୍କୁ ପଡ଼ିବ ଚାଳିଶରୁ ପଇଁଚାଳିଶ ଟଙ୍କା ପଡ଼ିବ

ବାରଟା ତ ଗୋଟେ ଫ୍ୟାନ୍କୁ ହଜାର ପଡ଼ିବ କାହିଁକି ନା ସେଇଟା ବାହାରେ ଦୁଇ ହଜାରରୁ ପଚିଶ ଶହ ଟଙ୍କା ପଡ଼ୁଛି ତ ସେଇଟା ମୁଁ

ସେମିତି ପାଂଶଟା ତ ଆସିବନି ସେଇଟା ସେଟ୍ରେ ଆସୁଛି ସେଇଟା ବି ଗୋଟେ ସେଟ୍ରେ

ହଉ ଠିକ୍ ଅଛି କୁହନ୍ତୁ ଆଉ କ'ଣ ଦରକାର କି

ହଉ ଠିକ୍ ଅଛି ହଉ ରଖୁଛି ମୁଁ ଆପଣ ଯଦି ଆସିବେ

କାଲି ବୁଧବାର ତ କାଲି ଗୁରୁବାର ଆସନ୍ତୁ ଗୁରୁବାର ଏଗାରଟା ବାରଟାରେ ଆସନ୍ତୁ ହଁ ହଁ ଆସନ୍ତୁ ହଉ ଠିକ୍ ଅଛି ରଖୁଛି